ହଁ ମୁଁ ଇଲେକ୍ଟ୍ରି ଡିପାର୍ଟମେଣ୍ଟ୍କୁ କଲ୍ କରିଥିଲି ଆପଣ ଇଲେକ୍ଟ୍ରି ଡିପାର୍ଟମେଣ୍ଟ୍ର କି ଆ ଆଉ ଆମର ଘରର କ'ଣ ଫିଉଜ୍ ବାର ବାର ପଳେଇଯାଉଛି ଚାଲୁଛି ଆହୁରି ଆମର ମିଟର୍ ଭଲ ନାହିଁ ନା କ'ଣ ବେଶୀ ଟିକେ ଆମ ଇଲେକ୍ଟ୍ରି ବିଲ୍ ଉଠୁଛି ଆମ ପା କେତେ ସାରା ସାମାନ ଫିଉଜ୍ ଉଡ଼ିଗଲାଣି ଆମର ଫ୍ରିଜ୍ ଭଲ କାମ କରୁନାହିଁ ତାର ସିଏ କ'ଣ କ'ଣ ହୋଇଗଲାଣି ବଲ୍ ଫିଉଜ୍ ହୋଇଯାଉଛି ଟିକେ ସମୟ ବି ରହୁନି ଆଉ କେମତି କ'ଣ କରିବା ଯେ ଆପଣ ଟିକେ ଆସିଥାନ୍ତେ ୱେରିଙ୍ଗ୍ ଫାରିଙ୍ଗ୍ରେ କ'ଣ ଅଛି ନା କ'ଣ ହେଲେ ଆଉ ଆପଣ ଚାର୍ଜ୍ ନେବେ ନା କ'ଣ ଆପଣ କ'ଣ ଚାର୍ଜ୍ ନେବେ କଲ୍ ନମ୍ୱର୍ରୁ କହୁଥିଲି ଆଜ୍ଞା ଆଉ ଆମର ତ ମିଟର୍ ବି ବାର ବାର ଫିଉଜ୍ ଉଡ଼ିଯାଉଛି ଆମ ଟିଭି ଫିଉଜ୍ ଉଡ଼ିଗଲା ଆମ ଲାଇଟ୍ ବି ଫିଉଜ୍ ଉଡ଼ିଯାଉଛ କ'ଣ ୱେରିଙ୍ଗ୍ରେ କିଛି ଖରାପ ଅଛି କି କ'ଣ ଆମେ ତ ଜାଣିପାରୁନୁ ହେଲେ ଆପଣ ଟିକେ ଆସିଥାନ୍ତେ ଆପଣ ଆଜି ଆସିବେନା ଆପଣ ଆଜି ଆସିବେ ନା ଏମିତି କିଏ ଆସିଥାନ୍ତେ ଆଉ ଆମେ କ'ଣ ଅନ୍ଧାରରେ ରହିବୁ ନା ଆଉ କେମିତି ଟିକେ ଆସିଥାନ୍ତେ ପା ଆମର ଭଲ ହୋଇଥାନ୍ତା ଆପଣ ଆସିଥାନ୍ତେ ଟିକେ କରିଦେଇଥାଆନ୍ତେ ଟିକେ ହେଲେ ସମୟ କାଢ଼ିକି ଆସନ୍ତୁ ହଉ ଚାର୍ଜ୍ଟା କେତେ ନେବେ ଯେ କହିଦେଇଥାଆନ୍ତେ କେମିତି କ'ଣ ଆପଣଙ୍କ ଇଲେକ୍ଟ୍ରି ଡିପାର୍ଟମେଣ୍ଟ୍ କ'ଣ ବାର ବାର ଏତେ ବିଲ୍ ଆଣିକି ଥୋଇ ଦେଉଛନ୍ତି କ'ଣ ଆମର ଇଏ ଏତେ ଇଉଜ୍ ହେଉଛି ନା କ'ଣ ଆମର ତ ଇଉଜ୍ ହଉନି ସବୁ ଫିଉଜ୍ ଉଡ଼ୁଛି ଆଉ କ'ଣ ଏତେ ବେଶୀ ବିଲ୍ ଆସୁଛି ଆଜ୍ଞା ଦେଖନ୍ତୁ ଆମର ଇଉଜ୍ ହେଉନି ଏତେ ବେଶୀ ହେଲେ ବି ମିଟର୍ରେ ଆମର ବେଶୀ ବିଲ୍ ଉଠୁଛି ସେଇଥିପାଇଁ କହୁଥୁଲୁ ଟିକେ ଆପଣ ଆସିକି ଦେଖିଦେଲେ ଆଉ କିଛି କହିଥାନ୍ତେ କ'ଣ ଆମର ମିଟର୍ ଚେଞ୍ଜ୍ କରିବାକୁ ପଡ଼ିବ ନା ୱେରିଙ୍ଗ୍ରେ କିଛି ପ୍ରୋବ୍ଲେମ୍ ଅଛି କି